ଛୁଆ ଦିନେ ଆମେ ଯେଉଁ ଭିଡ଼ିଓ ଗେମ ଖେଳୁଥିଲୁ ସେହି ଯେଉଁ କୁଁ କୁଁ ସାଉଣ୍ଡ ହେବା ପାଇଁ ଆମକୁ ବଢ଼ିଆ ଲାଗେ କାହିଁକି ନା ଯେଉଁ କାର ରେସ କରିକି ଯାଉଥିବ କେଉଁଠି କୁଟି ହୋଇଗଲେ କୁଁ କୁଁ ହୋଇକି ସିଏ ଆବାଜ ହେବ ଆଉ ଯେଉଁ ଛୋଟ ଛୋଟ ଯେଉଁ ଭିଡ଼ିଓ ଗେମ ଏତକ ମାନେ ବଲ ଛୋଟ ବଲ ରିଙ୍ଗ ଖେଳ ହେଉଥିବ ସେହି ଜିନିଷ ଆଉ କାର ମୋଟର ସାଇକେଲ ରେସ ହେଉଥିବ ଆଉ ଆଉ ଟ୍ରକ ଯାଇକି କୁଟି ହେଉଥିବ କେଉଁଠି ପାଚିରୀରେ ସେହି ଯେଉଁ ଗେମ ଆଉ ଗାଡ଼ି ମୋଟରଠୁ ଆରମ୍ଭ କରି ଯେତେ ଗେମ ଆମେ ସବୁ ଖେଳୁଥିଲୁ ସେତେବେଳେ ଯେଉଁ ସାଉଣ୍ଡଟା ହୁଏ ସେହି ସାଉଣ୍ଡ ଉପରେ ବଢ଼ିଆ ଲାଗେ କାହିଁକି ନା ଛୋଟ ଛୁଆ ଆମେ କଣ ଜାଣୁ ସେତେବେଳକୁ ଗେମଟା ଆମକୁ ଭଲ ଲାଗେ ସେହି ଗେମଗୁଡ଼ିକ ଖେଳୁଥିଲୁ